ହ୍ୟାଲୋ ସାର୍ ଗୁଡ଼ ମର୍ନିଙ୍ଗ ସାର୍ ସାର୍ ମୁଁ ଜମାଟୋରୁ ଅର୍ଡ଼ର କରିଥିଲି ସାର୍ ଚିକେନ୍ ପକୋଡ଼ା ହଁ ସାର୍ ଚିକେନ୍ ପକୋଡ଼ା ଟା ଅର୍ଡ଼ର କରିଥିଲି ତ ସାର୍ ଚିକେନ୍ ପକୋଡ଼ା ଯେଉଁ ଟାଇମ୍ରେ ଅର୍ଡ଼ର କରିଥିଲି ସେ ଟାଇମ୍ରେ ମୋତେ ଗୋଟେ କୁପନ୍ ମିଳିଥିଲା ସାର୍ ତ ସାର୍ ମୁଁ ଏବେ ଆଉ ଗୋଟେ ଅର୍ଡ଼ର କରିବାକୁ ଚାହୁଁଛି ସାର୍ ତ ସେ କୁପନ୍ କେମିତି କଲେ ସେଇଟା ସେଠୁ ଉପଭୋଗ କରିପାରିବି ସାର୍ ହଁ ସାର୍ ଯେ କେତେ ଟଙ୍କା କେତେ ଟଙ୍କାର ମୁଁ କିଣିଲେ ମୋତେ ସେ କୁପନ୍ଟା ୟୁଜ୍ ହବ ସାର୍ ହଁ ସାର୍ ଓକେ ସାର୍ ବାଏ ବାଏ ସାର୍